ଭାରତରେ ସାଧାରଣତଃ ଖଦି ବସ୍ତ୍ର ଉତ୍ପାଦନର ଭୂମିକା ରହିଅଛି ଏବଂ ସ୍ଥାନୀୟ ଅଞ୍ଚଳରେ ଆମ୍ଭେ ସେହି ପଦ୍ଧତିକୁ ଅବଲମ୍ବନ କରି ବିଭିନ୍ନ ବସ୍ତ୍ର ବୁଣି ଥାଉ ଏହି ବସ୍ତ୍ର ବୁଣାରେ ସାଧାରଣତଃ ଆମ୍ଭେମାନେ ସୂତା ଓ ଉନ୍ନତମାନର ସିଲାଇ ମେସିନ ଯୋଗାଡ଼ କରିଥାଉ କିଛି ଦିନ ପରେ ଏହାକୁ ଏହି ଉତ୍ପାଦିତ ଦ୍ରବ୍ୟର ଆମ୍ଭେ ଉତ୍ପାଦିତ ଦ୍ରବ୍ୟକୁ ଲୋକମାନଙ୍କ ପାଖକୁ ପହଞ୍ଚାଇ ଥାଉ ଯାହା ଫଳରେ ଲାଭଦାୟକ ଇନକମ୍ ମଧ୍ୟ ହୋଇଥାଏ ଆଉଟଫିଟ୍ ବିଷୟରେ ସାଧାରଣତଃ ଲୋକମାନଙ୍କର ଇଚ୍ଛା ଅନୁସାରେ ଓ ଲୋକମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ଅନୁସାରେ ଆମେ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାରର ବସ୍ତ୍ର ବୁଣିଥାଉ ଏବଂ ଏହି କୁଟୀରଶିଳ୍ପ ମାଧ୍ୟମରେ ଆମ୍ଭମାନଙ୍କୁ ବହୁତ ପରିମାଣରେ ଆମ୍ଭମାନଙ୍କର ଆର୍ଥିକ ସହାୟତା ସମ୍ଭବପର ହୋଇଅଛି